ବାଇଶି ତିନି ଦୁଇ ହଜାର ଚବିଶି ଅଠେଇଶି ତିନି ଦୁଇ ହଜାର ଚବିଶି ଦୁଇ ଚାରି ଦୁଇ ହଜାର ଚବିଶି ପାଞ୍ଚ ଚାରି ଦୁଇ ହଜାର ଚବିଶି ସତର ଚାରି ଦୁଇ ହଜାର ଚବିଶି